ହଁ ହ୍ୟାଲୋ ଏଇଠି ଛକରେ ଅଛି ହଁ ଘରେ ଅଛି କ'ଣ ହେଲା କି ନାହିଁ ତୁ ଯାଇଥିଲୁ ନା କଣ ହଁ କଣ ହଁ ଯିବା ତୁ ଯିବୁ କଣ ଓହୋ ଆହୁରି ତ ଭଲ ମୁଦ୍ଦା ହେଉଛି ସେଇଠି ଆଗରେ ହେଲେ ବହୁତ ଲୋକ ଲୋକମାନେ ଅଧିକ ହେଉଥିବେ ସେଇଠି ହେଲେ ହଁ ହେଲେ ବାଇକ୍ ଧରି ବାଇକ୍ ଧରି ଯିବୁ କି ଗାଡ଼ି ଭଡ଼ା କରିବୁ ହଁ ଘରଲୋକ ମିଶିଗଲେ ତ ଗାଡ଼ିରେ ଏକା ଯିବାକୁ ପଡ଼ିବ ଭଡ଼ା କରିକିନା ହଁ ଯିବା ହେଲେ ଆଉ ପଇସା କେତେ କଣ ଲାଗିବ କ'ଣ ଭଡ଼ାରେ

ହଉ ଠିକ୍ ଅଛି ଆଉ କେତେ ଗାଡ଼ି ତ ଭାଇର ଗୋଟେ ଅଛି ଯେ ତାକୁ କହିବାକୁ ପଡ଼ିବ ସେ ଯିବ କି ନାଇ ତା'ର କାମ ଅଛି କି ନାଇ କେ ଜାଣି ନାହିଁ ବର୍ତ୍ତମାନ ଘରେ ଆକା ଅଛି ତା'ର ଭଡ଼ା ଅଛି କି ନାଇ କିଏ ଜାଣି ଗାଡ଼ି ତ ବର୍ତ୍ତମାନ ଘରେ ଅଛି ହଁ ଅଟୋ ଅଛି ଭାଇକୁ ହେଲେ କହି ନାଇ ହଁ ନହେଲେ ଗାଁ'ର ସେ ଟିଙ୍କୁର ଗୋଟେ ଗାଡ଼ି ଅଛି କି ନାଇ ତା'ର ତା'ର ଗାଡ଼ି ନେଇ ତା ଗାଡ଼ି ତା ଗାଡ଼ିକୁ କହିବା ତା ଗାଡ଼ି ନେଇକି ଯିବା ହଁ କାର୍ ଗାଡ଼ି ଅଛି କି ତ ଦେଖିଛୁ କାର୍ ଗାଡ଼ି

ହଉ ଠିକ୍ ଅଛି ହଁ ଠିକ୍ ଅଛି ନାଇଁ ନାଇଁ ପଇସାରେ ଟେନ୍ସନ୍ କିଛି କରନା ପଇସା ହଁ ହଁ ହେଇଯିବ ହଁ ହେଇଯିବ ହେଇଯିବ ଟେନ୍ସନ୍ ନାଇ ସେଟା ଯେ ହୁଁ ହୁଁ ହଁ ହଁ ସେଇଠି ହେଉଛି କି ନାଥୁର କହିକି କହିଦେଖେ କଣ ହେଉଛି ଯିବ କି ନାଇ କିଏ ଜାଣି

ହଁ ଠିକ୍ ଅଛି ଆଉ ଅଛି ତ ଗାଁ'ରେ କେତେଟା ଅଛି କହିଦେବା ଗାଁ କହିଲେ

ହଁ ସେ ହଉ ଠିକ୍ ଅଛି ଏବେ ହଁ ହଁ ହଉ ଠିକ୍ ଅଛି ନାଇ ଠିକ୍ ଅଛି ହଁ ଯିବା ଯିବା ହଁ ଅଛନ୍ତି ଭାଇମାନେ ସବୁ ଅଛି ହଁ ସବୁ ମିଶିକି ନା ଯିବା ହେଲେ କାଲି ହେଲା କାଲି ସକାଳେ କହିବା ହଁ କାଲି ସାଙ୍ଗ ହଉ ଠିକ୍ ଅଛି ହଉ ତାହେଲେ ରଖୁଛି